ମୋର ଗୋଟିଏ ଜର୍ସି ଗାଈ ଅଛି ତାର ଛୋଟ ଛୁଆଟିଏ ଜନ୍ମ ଦେଇଛି ତାକୁ ଜନ୍ମ ଦେବାବେଳେ ପୋଛାପୋଛି କରି ତାକୁ ପୋଛି ଭଲରେ ପୋଛାପୋଛି କରିକି ତା ମାଆ ପାଖରେ ଶୁଆଇ ତାକୁ କ୍ଷୀର ଚାମଚରେ ମାନେ ଶାମୁକାରେ ତା ପାଟିରେ ଦେଇ ତାକୁ ଖାଇବାକୁ ପିଇବାକୁ ଦେଇ ତା ମାଁ କୁ ଖାଇବାକୁ ଦେଇ ତାକୁ ଭଲଭାବେ ଯତ୍ନ ନେଇ ତା ମାଁ କ୍ଷୀର ଇଏରେ ବି ତାକୁ ଖୁଆଇବି ବହୁତ ଯତ୍ନ ସହକାରେ ତାକୁ ଲାଳନପାଳନ କରୁ ଏବଂ କୁକୁର ଗୋଟିଏ ଅଛି କୁକୁର ଇଏ ତାର ତାର ବି ବା ଛୁଆଟିଏ ଦେଇଛି ସେ କୁକୁର ଛୁଆଟି ବି ତାକୁ ଖାଇବାକୁ ଦେଉ ଟାଇମ୍ ରେ ଖାଇବା ପିଇବା ଦେଇକି ତାକୁ ଟିକିଏ ଇଏ ଲଗେଇକି ଦେହରେ ସବୁବେଳେ ଗାଧେଇ ପାଧେଇ ଦେଇକି ତାର ଯତ୍ନ ନବା ଇଏରେ ସେ ଘରରେ ସବୁବେଳେ ଜଗିକି ରହିଥାଏ ଆଉ ଏମତି ସବୁ କଲା ପଶୁମାନଙ୍କୁ ପଶୁ ଶିଶୁମାନଙ୍କୁ ବହୁତ ଯତ୍ନ ନବାକୁ ପଡ଼େ ଆଉ ତାଙ୍କୁ ପୋଛାପୋଛି ଟାଇମ୍ ରେ ଖୋଇବା ଟାଇମ୍ ରେ ପିଇବା ଜଗିକି ନ କଲେ ଛୋଟ ଇଏ ସେମାନଙ୍କ ପିଲାମାନଙ୍କ ଭଳିଆ ତାଙ୍କର ଯତ୍ନ ନବାକୁ ପଡ଼େ ଆଉ ଗାଈ ଏ ବାଛୁରି ଆଉ କୁକୁର ଛୁଆକୁ ଡେଲି ମାନେ ତାଙ୍କ ଯତ୍ନ ଟାଇମ୍ ରେ ଟାଇମ୍ ରେ ଖୋଇବାକୁ ପଡ଼ିଥାଏ ଏଇପରି ଭାବରେ ପଶୁମାନଙ୍କୁ ସେବା କରାଯାଏ